ଆମ ଜିଲ୍ଲାରେ ବହୁତ ଗୁଡ଼ିଏ ପ୍ରସିଦ୍ଧ ଗୋଷ୍ଠି କାର୍ଯ୍ୟକ୍ରମ ଗୁଡ଼ିକ ଅନୁଷ୍ଠିତ ହୋଇଥାଏ ସେଥିମଧ୍ୟରୁ କୁମାର ପୂର୍ଣ୍ଣିମା ନୂଆଖାଇ ଏବଂ ରଜ ଅନ୍ୟତମ କୁମାର ପୂର୍ଣ୍ଣିମାରେ ସବୁ ସମସ୍ତେ ନୂଆ ଡ୍ରେସ ପିନ୍ଧି ଆମର କବାଡ଼ି ଖେଳିଥାନ୍ତି ତା'ପରେ ଆମ ଚନ୍ଦ୍ରଙ୍କୁ ପୂଜା କରିଥାନ୍ତି ତା'ପରେ ଆଉ ଗୋଟିଏ ପର୍ବ ହେଉଛି ନୂଆଖାଇ ନୂଆଖାଇ ଏକ କୃଷିଜାତୀୟ ପର୍ବ ଏହିଥିରେ ଆମ ପରିବାରର ସମସ୍ତେ ନୂଆ ଡ୍ରେସ ପିନ୍ଧିଥାନ୍ତି ଆଉ ଆମର ଯାହା ବି ଶସ୍ୟ ଅଛି ସେଟା ଆମର ଭଗବାନଙ୍କୁ ପ୍ରଥମେ ପୂଜା କରାଯାଏ ପୂଜା କରି ସାରିଲା ପରେ ସେହିଟା ଆମେ ସମସ୍ତେ ଖାଇ ଥାଉ ତା'ପରେ ଆଉ ଗୋଟିଏ ପର୍ବ ହେଉଛି ରଜ ରଜଟା ଆମର ସାଧାରଣତଃ ତିନି ଦିନ ପାଳନ ହୋଇଥାଏ ରଜରେ ରଜ ତ ରଜଟା ଆକ୍ଚୁୟାଲି ଝିଅ ପିଲାଙ୍କ ପାଇଁ ଅନୁଷ୍ଠିତ ହୋଇଥାଏ ରଜରେ ଝିଅପିଲାମାନେ ସମସ୍ତେ ପ୍ରାୟ ନୂଆ ଡ୍ରେସ ପିନ୍ଧି ଆମର ବୁଲାବୁଲି କରିଥାନ୍ତି କିଏ ତାଙ୍କର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହୋଇଥାଏ ଦୋଳି ଖେଳନ୍ତି ମୁଖ୍ୟତଃ ଦୋଳି ଖେଳନ୍ତି ଏବଂ ତାସ ବି ଖେଳନ୍ତି ତା ସହିତ ପାନ ବି ଖାଆନ୍ତି ଆଉ ଏହି ତିନି ଦିନ ଭିତରେ ସେମାନେ ବହୁତ ଏନ୍ଜୟ କରିଥାନ୍ତି ଆଉ ଏହି ଏହିଗୁଡ଼ିକ ହେଉଛି ଆମର ପ୍ରସିଦ୍ଧ ଗୋଷ୍ଠୀ କାର୍ଯ୍ୟକ୍ରମ ଆଉ